ଦୁଇ ତିନ୍ ଦୁଇ ହଜାର ଉନେଇଶ୍ ଚାର୍ ପାଞ୍ଚ୍ ଦୁଇ ହଜାର କୁଡ଼ିଏ ଛଅ ସାତ୍ ଦୁଇ ହଜାର ଏକୋଇଶ୍ ଦୁଇ ନଅ ଦୁଇ ହଜାର ବାଇଶ୍ ପାଞ୍ଚ୍ ଦୁଇ ଦୁଇ ହଜାର ଚବିଶ୍